ନା ଆମେ ଚାହିଁଥାଉ ସବୁବେଳେ ଅଗଣାରେ ବା ବାରି ବଗିଚାରେ ବିଭିନ୍ନ ପ୍ରକାର ଗଛ ହେଉ ଯେକୌଣସି ଗଛ ହଉ ଧର ସାଧାରଣତଃ ଫୁଲ ଗଛଟିଏ ହେଉ ପନିପରିବା ଗଛଟିଏ ହେଉ ଆମେ ଚାହିଁଥାଉ ଲଗାଇବା ପାଇଁ ଅଗଣାରେ କାରଣ ଗଛଟିଏ ଲଗେଇଲେ ଆମେ ତା ଦେହରୁ ଅକ୍ସିଜେନ୍ ମଧ୍ୟ ପାଇପାରୁଛୁ ଅମ୍ଳଜାନ ମଧ୍ୟ ପାଇପାରୁଛୁ ଗଛ ଆମର ବହୁତ ଉପକାରରେ ମଧ୍ୟ ଆସିଥାଏ ସାଧାରଣତଃ ଆମେ ନଡ଼ିଆ ଗଛଟିଏ ଯଦି ଲଗାଇ ଅଛୁ ନଡ଼ିଆ ଗଛର ବହୁତ ଉପକାରିତା ଥାଏ କାରଣ ନଡ଼ିଆ ଗଛଟିଏ ହେଲେ ପବନ ମଧ୍ୟ ଦେଲା ଏକେରେ ଦ୍ୱିତୀୟତଃ ନଡ଼ିଆ ତା ଦେହରେନଡ଼ିଆ ଆମେ ଖାଇଲୁ ତୃତୀୟତଃ ଖରାଦିନେ ପଇଡ଼ର ପାଣି ମଧ୍ୟ ପିଇଲୁ ତୃତୀୟତଃ କ'ଣ ନା ପଡ଼ିଥିବା ବାଉଙ୍ଗାରୁ ଆମେ କ'ଣ ଜାଳେଣୀ ରୂପେ ବ୍ୟବହାର କଲୁ ତୃତୀୟତଃ କ'ଣ ହେଲା ନା ଆମେ ସେହି ଜାଳେଣୀରୁ ଝୁଣୁକା ବାହାର କରି ଝାଡ଼ୁ ମଧ୍ୟ ଘରଦ୍ଵାର ଦେଉ ବ ବାରି ବଗିଚା ମଧ୍ୟ ସେଇଥିରେ ପରିଷ୍କାର ପରିଚ୍ଛନ୍ନ କରୁ ଏବଂ ଗଛଟିଏ ଦ୍ୱାରା ଆମେ ବହୁତ ଉପକୃତ ହେଇଥାଉ କାରଣ ଗଛ ତଳେ ବି ଆମେ ଖରାଦିନେ ଆଶ୍ରୟ ମଧ୍ୟ ନେଇଥାଉ ଗଛଟିଏ ହେଉଛି ପ୍ରତ୍ୟେକ ମଣିଷର ପୁଅଟିଏ ବଢ଼ାଇବା ପୁଅ ଏବଂ ଝିଅଟିଏ ବଢ଼ାଇବା ଯାହା ଗଛଟିଏ ମଧ୍ୟ ବଢ଼ାଇବା ସେଇଆ ଗଛକୁ ଆମେ ଯେପରି ପିଲାକୁ ଆମେ ଖାଦ୍ୟ ପ୍ରତ୍ୟେକ ଦୁଇ ଘଣ୍ଟା ତିନି ଘଣ୍ଟା ପରେକରେ ପିଲାଟିକୁ ଆମେ ଖାଦ୍ୟ ବା ଆହାର ଦେଉଛୁ ଛୁଆଟିିକି ବଢ଼ିବ ବୋଲିଲି ହୃଷ୍ଟପୃଷ୍ଟ ହେବା ପାଇଁ ସେଥିପାଇଁ ଗଛଟିକୁ ଆମେ ସେମିତି ପିଡ଼ିଆ ସାର ଔଷଧ ସବୁ ଦେବା ପ୍ରତ୍ୟେକ ଦିନ ସକାଳୁ ସନ୍ଧ୍ୟାରେ ଗଛଟିକୁ ପାଣି ଦେବା ସେ କିପରି ଭାବରେ ଭଲ ଭାବେ ବଢ଼ିବ ତା'ର ଫୁଲ କିମ୍ବା ଫଳ ଚାରିଆଡ଼କୁ ବିଛେଇ ଦେବ ଚାରିଆଡ଼ ବାରି ବଗିଚା କିପରି ସୁନ୍ଦର ଦେଖାଯିବ ପଶୁପକ୍ଷୀ ସେ ଗଛରେ ବସି କୋଇଲିମାନେ କୁହୁ କୁହୁ ଗାନ ଦେବେ ଇତ୍ୟାଦି ମଧ୍ୟ କରିଥାନ୍ତି ଆଉ ଗଛ ରହିବା ଦ୍ୱାରା ଆମେ କ'ଣ ନା ଖରାଦିନେ ପବନ ମଧ୍ୟ ପାଇଥାଉ ଅମ୍ଳଜାନ ଅଙ୍ଗରକାମ୍ଳ ବି ମଧ୍ୟ ପାଉ ଗଛ ହେଉଛି ସମସ୍ତ ଲୋକଙ୍କର ଆବଶ୍ୟକତା ହୋଇଥାଏ ଗଛଟିଏ ବଢ଼ାନ୍ତୁ ଆଉ ଆପଣ ମଧ୍ୟ

ପ୍ରତ୍ୟେକ ଗଛର କିଛି ନା କିଛି ଉପକାରିତା ଥାଏ ସେ ଛୋଟ ହଉ ବା ବଡ଼ ହେଉ ପ୍ରତ୍ୟେକ ଜିନ୍ ଗଛର ଔଷଧୀୟ ଗୁଣ ମଧ୍ୟ ଥାଏ ବି ତା'ର କ'ଣ ତା'ର ଫଳ ଫୁଲରେ ବି ମଧ୍ୟ ଆମର କାମ ମଧ୍ୟ ଥାଏ ସାଧାରଣତଃ ତୁଳସୀ ଗଛଟିଏ ଲଗେଇଲେ ତୁଳସୀ ଗଛଟିଏ ଆମେ ଠାକୁରଙ୍କ ପାଖରେ ପାଣି ଦେଲୁ ଠାକୁରଙ୍କ ସେବାରେ ଲାଗିଲା ଦ୍ଵିତୀୟତଃ ଆମେ ତାକୁ ଔଷଧ ରୂପେ ବ୍ୟବହାର କଲୁ ଆଉ ସକାଳେ ସନ୍ଧ୍ୟାରେ ସକାଳେ ଆମେ ସ୍ ଚଉରା ମୂଳେ ପାଣି ଦେଇକିରି ତୁଳସୀ ପତ୍ର ମଧ୍ୟ ଆମେ ବ୍ୟବହାର କରୁଛୁ